ଆମ ଅଞ୍ଚଳ ଏକ କୃଷି ଅଞ୍ଚଳ ଏଇ କୃଷି ଅଞ୍ଚଳରେ ଯଦି କୌଣସି ବ୍ୟକ୍ତି ବ୍ୟବସାୟ କରିବାକୁ ଚାଲିବ ତାହେଲେ କୃଷି ଉପରେ ବ୍ୟବସାୟ କଲେ ସେ ସଫଳ ହୋଇପାରିବ ଯେମିତିକି କୃଷି ଦୋକାନ କୃଷିଦୋକାନରେ ସାଧାରଣତଃ ସାର ଉନ୍ନତମାନର ବିଭିନ୍ନ ବିହନ ଉନ୍ନତମାନର ବିଭିନ୍ନ କୀଟନାଶକ ଔଷଧ ଏବଂ ବିଭିନ୍ନ ପ୍ରକାର କୃଷି ଦ୍ରବ୍ୟ ଆମ ଅଞ୍ଚଳରେ ବାର ମାସରେ ବିଭିନ୍ନ ପ୍ରକାରର ଚାଷ ହେଉଥିବା ଯୋଗୁଁ ଏହି ଜିନିଷ ଗୁଡ଼ାକ ଚାଷୀମାନେ ସବୁବେଳେ କିଣନ୍ତି ଯାହା ଫଳରେ ସେହି ବ୍ୟକ୍ତି ଚାଷୀମାନଙ୍କଠାରୁ ବେଶ ଦୁଇ ପଇସା ଲାଭ ପାଏ ସେହି ବ୍ୟବସାୟ ସେହି ବ୍ୟକ୍ତିକୁ ସଫଳ କରିଛି